ଆଜିକାଲି ସମସ୍ତ କ୍ଷେତ୍ରରେ ଟେକ୍ନୋଲୋଜିର ଭୂମିକା ବିଶେଷ ଗୁରୁତ୍ୱପୂର୍ଣ୍ଣ ରହିଛି ଯାହାକି ଆମକୁ ଆଉ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଟେକ୍ନୋଲୋଜିର ବ୍ୟବହାର ଆମକୁ ପଡ଼ିଥାଏ ବ୍ୟବହାର ଅତ୍ୟଧିକ ପରିମାଣରେ ଆମକୁ ପଡ଼ିଥାଏ କାରଣ ଟେକ୍ନୋଲୋଜି ମାଧ୍ୟମରେ ହିଁ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ ଆପଣ ଯଦି କୌଣସି ଜାଗାକୁ କୌଣସି ଡକ୍ୟୁମେଣ୍ଟ ମଧ୍ୟ ସବମିଟ୍ କରିବାକୁ ଯାଆନ୍ତେ ତେବେ ତା'ହେଲେ ଟେକ୍ନୋଲୋଜିର ଦରକାର ହୋଇଥାଏ ଯଦି ଟେକ୍ନୋଲୋଜି ଇମ୍ପ୍ରୁଭ୍ ନହେବ ତା'ହେଲେ ଆମର କୌଣସି କାର୍ଯ୍ୟ ହୋଇପାରିବ ନାହିଁ ତେଣୁ ମୁଁ ଆପଣମାନଙ୍କୁ କହୁଛିି ଟେକ୍ନୋଲୋଜି ମାଧ୍ୟମରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥାଏ ଆପଣମାନେ ଟେକ୍ନୋଲୋଜିର ସଠିକ୍ ଉପଯୋଗ କରନ୍ତୁ ଓ ଏହାର ବ୍ୟବହାରକୁ ଭଲ କାମରେ ଲଗାନ୍ତୁ ଆପଣ ଯଦି ଟେକ୍ନୋଲୋଜିର ସଠିକ୍ ବ୍ୟବହାର କରିବେ ତେବେ ତା'ହେଲେ ଏ ସମସ୍ତ କାର୍ଯ୍ୟ ବହୁତ ଭଲ ପରିମାଣରେ ସମ୍ପାଦିତ ହେବ